ଆମ ଅଞ୍ଚଳର ରୋଜଗାରର ଉତ୍ସ ହେଉଛିି କୃଷି ବେସରକାରୀ ଚାକିରୀ ସରକାରୀ ଚାକିରୀ କେହି କେହି ଲୋକମାନେ କୃଷି କରିକି ପେଟ ପୋଷୁଛନ୍ତି କୃଷି ହେଉଛି ଆମର ଗୋଟେ ଭୂମିକା କୃଷି ବିନା ଚଳିବା ଅସମ୍ଭବ କୃଷି ଯୋଗୁଁ ଆମକୁ ଖାଦ୍ୟ ଖାଇବା ମିଳୁଛି କୃଷି ନଥିଲେ ଆମର ଜୀବିକା ନଥାନ୍ତା କୃଷି ନଥିଲେ ଆମକୁ ଖାଇବାକୁ ମିଳିନଥାନ୍ତା ଭୋକ ଉପବାସରେ ରହିବାକୁ ପଡ଼ିଥାନ୍ତା ଆମ ଦେଶର କୃଷକ ପ୍ରଥମ ଭୂମିକାର ମାନ୍ୟତା ପ୍ରଥମ ସ୍ଥାନ ଅଧିକାର କରିଛି ଆଜି ପ୍ରତ୍ୟେକ ପନିପରିବା କରି ପ୍ରତ୍ୟେକ ଫସଲ କରି ଆଜିକାଲିର ପିଲାମାନେ ଆଉ କୃଷି କାମ କରିପାରୁନାହାନ୍ତି ଯାହାଫଳରେ ସେମାନଙ୍କର ବାହାର ଦେଶକୁ ଯାଇ ବେସରକାରୀ ଚାକିରୀ ଥାଇ ସରକାରୀ ଚାକିରୀ କରିବା ପାଇଁ ବାହାରକୁ ପଳାଉଛନ୍ତି ଆଜିକାଲି କୃଷିରେ ଯେତିକି ଲୋକ ନଥାନ୍ତି ବାହାରକୁ ଯାଇ ଚାକିରୀ କରିବାରେ ଅଧିକ ଆଗ୍ରହ ହେଉଛନ୍ତି ତେଣୁ ଆମେ କୃଷିକୁ ବଢ଼ାଇ ଦେଇ ଆଜି କ୍ଷେତରେ ଅନେକ ପ୍ରକାର ପନିପରିବା ଧାନ ଚାଷ କାନ୍ଦୁଲ ଚାଷ ପ୍ରତ୍ୟେକ ଜିନିଷ ଆଦାୟ କରି ଦେଉଥାଉ